ହଁ ସୁବାଶିନୀ କାଏଁ କରୁଚୁ ମୁଇଁ ଏବେ ଇନେ କେନେ ପର୍ଯ୍ୟଟନ ସ୍ଥଳୀ ଗୋଟେ ଅଛେ ଭଲ ଜାଗା ବୋଲି କହିଲେ ବୁଲିବା ପାଇଁ ଇଟା ଆସିଥିଲି ମୁଇଁ ହେଥିର୍ଲାଗି ତୋତେ ପଚାରିକି ଯିବି ମୁଁ ତ ଦେଖିନାହିଁ ସେଥିଲାଗି ଆସିଛି ତୁମ ଗାଁ ପାଖକୁ ପଳେଇ ଆସିଲେ ରାସ୍ତାକୁ ଟିକିଏ ବାହାରିଲେ ମୁଁ ଦିଖିଥିଲି ଘର ତ ମୁଇଁ ଦେଖିନାହିଁ ହଁ ସେଠି ପର୍ଯ୍ୟଟନ ସ୍ଥଳୀ କ'ଣ ବୁଲିବା ପାଇଁ ଭଲ ଅଛି ତ ସେ ଜାଗାରେ ବୁଲାବୁଲି କଲେ ଅସୁବିଧା କିଛି ନାଇଁ ହୁଏ

ହଁ ହଉ ମୋତେ ଟିକିଏ ଯାଇକି ଟିକିଏ ଟିକିଏ ଦେଖେଇଦେବୁ ମୁଁ ବୁଲାବୁଲି ଟିକିଏ କର୍ମା ସାଙ୍ଗ ଫାଙ୍ଗ ହୋଇକି ବୁଲାବୁଲି କର୍ମା ମୁଁ ଏକ୍ଲା ତ ଦେଖି ନାହିଁ ଆଉ ତୁଇ ମୋତେ ଟିକିଏ ଦେଖେଇଦେବୁ ହଁ ତୁ ମୋ ସାଥିରେ ଚାଲ ଟିକିଏ ମୁଁ ତୋ ଭରସାରେ ଆସଛେ ମୋ ସାଙ୍ଗ ଗୁଟେ ଅଛେ ବୋଲି ହଁ ତୁଇ କେତେ କାମ ଘର ସାଇଲୁନ କି ନାଇଁ ଯେ ମୁଁ ବସିଚେଁ ଇନେ କାମକୁମା ସାରିଦେ ଛୁଆପିଲା ଖାଇବା ପିଇବା ଦେଇଦେ ଆର୍ ଯିମା ବୁଲିବୁଲା କି ଟିକିଏ ହଁ ହଁ ଭୈରବୀ ମନ୍ଦିରରେ ପୁଣି ତ ନିୟମ କାଣା ମୁଇଁ କିଛି ଜାଣିନାହିଁ ମୋତେ କହିକୁହା ଟିକିଏ ଦେବୁ ହଁ କାଣା ସେ ଜାଗାରେ ପୂଜାରୀମାନେ ରହେସନ୍ ଅହ ତ ଆମର୍ ଖାଇବାଟା କେମିତି କାଣା କର୍ମା ସେନେ ଘରୁ ବା ତୁଟେଇକି ଦେଇଛନ୍ କି କାଣା ପୂଜାରୀ ଅଛନ୍ କି କାଣା ଅ ହ ତ ସେ ଜାଗାରେ ଖାଇବାଟା ଭଲ୍ଟା ମିଲ୍ସି କାଣା କାଣା ମିଲ୍ସି ଖାଇବା ଲାଗି ତମରି ପଟେ କାଣା କାଣା ଖାଇବାଟା କରୁଛନ୍ ଯେ ଅ ହ ତ କେତେ କାଣା ପଇସା ପୁଣି ଅଧିକା କରସନ୍ ରେଟ୍ ନେଇସନ୍ କେଁ ଅ ହ ରେଟ୍ ଫିକ୍ସ୍ ରେଟ୍ ତ ହଁ ହଁ

ହଉ ହଉ ସଗୁଡ଼ା ଡେମ୍ ପୁଣି କେତେ ବାଟ ସେଇଟା କେତେବେଳେ ଜିମା ସେନୁ କେତେବେଳେ ଫେର୍ମା ହଉ ହଉ ତାର୍ପାଖ୍ରେ ଆଜି ଦିନ୍ଟା ସାରା ବୁଲାବୁଲି କର୍ମା ବଲ ଅ ହ ସାଙ୍ଗରେ କିଏ କିଏ ଜିମା ତୁଇ ମୁଇଁ ଏକ୍ଲା ଗଲେ ଦେଖି ପାର୍ମା କି ଅଲ୍ଗା କାହାକୁ ଜଣେଇ ନେମା ତୁମର ଘରକୁ କିଏ ଯିବା କାଏଁ ହଁ ତୁଇ କାହାକୁ ଜଣକୁ କହିବୁ ହଁ ଜଣଙ୍କୁ ସାହାଯ୍ୟ ମାଗ୍ମା ତୁଇ ମୁଇଁ ଏକ୍ଲା ଗଲେ ଆମେ ହଇରାଣ ହେମା ଦୁଇ ଜଣ ଗଲେ ଜଣକୁ ସାଙ୍ଗରେ ନେଇଥିମା ବଲେ କିଛି ଅସୁବିଧା ନାହିଁ ହେ ଆମର ଯେମିତି

ହଉ ହଁ ହଉ ହଉ ହଁ ଯେତେ ହେଇଛେ ହେତେ କିଲୋମିଟର୍ ହିସାବରେ ନଉଛେ ବେଲେ ନେବା ଆରୁ ପଇସାକୁ ଡର୍ଲେ ହେବା କେଁ ଆମେ ଯେତେବେଳେ ବୁଲାବୁଲି କର୍ବା ଲାଗି ଆସିଚୁଁ ବେଲେ ତ ପଇସା ଖର୍ଚ୍ଚ ତ ହେବା ହଉ ହଉ ତାଙ୍କ ଘରେ ଅଛନ୍ ବେଲେ ତ ଆହୁରି ଭଲ୍ କଥା ଅ ମୁଇଁ କାଲି ସକାଳୁ ଯାଉଚେଁ ହଁ ତ ଅନ୍ଧାରୁ ଟିକେ ଗାଧୁଆ ପାଧୁଆ କରିଦେବି ରାତି ଚାରଟାରୁ ଉଠିକି ଘର କାମ ଟିକେ ସାରି ଦେବି ମୁଇଁ ଏକଲା ଜିବି ଛୁଆ ଗୁଟେ ନେଇକି ଯିବି ସାଙ୍ଗରେ ଛୁଆକୁ ହେଇଗଲାନ ପନ୍ଦ୍ର ଷୋହଳ ହଁ ଷୋହଳ ବର୍ଷ ହେଇଗଲାନ